ଏବେକା ଦୁନିଆରେ ଲୋକ ଆଗରୁ ହୁଏତ ବୁଝୁନଥିଲେ ଏବେକା ଦୁନିଆରେ ବୁଝିଲେଣି ଓଡ଼ିଆ ଆମେ ଯେହେତୁ ଓଡ଼ିଶାର ଲୋକ ତ ଓଡ଼ିଆ ଭାଷା ଆମ ପାଇଁ କେତେ ମହାନ ଯେଉଁ ଦେଶକୁ ଆମେ ଯାଉଛେ ଆମେ ଭାବୁଛେ କି ଆମେ ଯଦି ଏଇ ଜାଗାରେ ଓଡ଼ିଆ ନ କହି ହିନ୍ଦୀ କି ଇଂଲିଶ କହିବା ତ ଲୋକ ଆମକୁ ଶିକ୍ଷିତରେ ପରିଣତ କରିବେ କିନ୍ତୁ ନା ଓଡ଼ିଆଭାଷା କହିବା ଦ୍ୱାରା ଲୋକ ଆମକୁ ସମ୍ମାନ ଦେଉଛନ୍ତି କି ଓଡ଼ିଶାରୁ ଆସିଛୁ ଆମେ ଜଗନ୍ନାଥ ଧାମ ପୁରୀ ଧାମରୁ ଆସିଛୁ ବୋଲି କି ଆମ ଓଡ଼ିଶାରୁ ଲୋକ ଯାଇଛୁ ବୋଲି ଏବେକା ଓଡ଼ିଶା ଓଡ଼ିଆଭାଷାକୁ ଗୋଟେ ଟପିକ୍ ଦେବେ ବୋଲି ଭାବୁଛନ୍ତି ଇଂଲିଶ ମିଡ଼ିୟମରେ ବି କହୁଛନ୍ତି ଓଡ଼ିଆଭାଷାକୁ ଗୁରୁତ୍ୱ ଦେବେ ବୋଲି କାରଣ ଓଡ଼ିଆଭାଷା ଏବେ ଆମର ସବୁ କିଛି ହୋଇଯାଇଛି ଅଛନ୍ତି କି ଲୋକ ଆମ ଆଗରେ ଭାବନ୍ତିକି ହିନ୍ଦୀ ଓଡ଼ିଆ ଇଂଲିଶ କହିକି ନିଜକୁ ଶିକ୍ଷିତ ପ୍ରମାଣିତ କରିବେ ନା ମୁଖ୍ୟତଃ ଆମ ଓଡ଼ିଆଭାଷା ଆମେ ଯେହେତୁ ଓଡ଼ିଶାର ଛୁଆ ତ ଓଡ଼ିଆଭାଷା ଆମ ପାଇଁ ବହୁତ ବଢ଼ିଆ ବୋଲି କୁହାଯାଇଛି